ମୁଁ କେନ୍ଦୁ ଅଧାର ମୁଁ କେନ୍ଦୁ ଅଧାର ବାସୀ ମୋ ନାଁ ଗୋବିନ୍ଦ କୁମାର ପାଣ୍ଡେ ମୁଁ ପ୍ଲସ୍ ଥ୍ରୀ ପଢ଼ୁଛି ମୋର ଗୋଟେ ଥର ମୋର ଏଗ୍ଜାମ୍ ସେଣ୍ଟର୍ ଭୁବନେଶ୍ୱରରେ ପଡ଼ିଥିବାରୁ ମୁଁ ଭୁବନେଶ୍ୱର ଯାଇଥିଲି ମଧ୍ୟ ଏହା ମୋର ଗୋଟେ ଅସୁବିଧା ହେଇଥିଲା ଯେ ମୁଁ ସେ ଏଗ୍ଜାମ୍ ସେଣ୍ଟର୍ଟା କେଉଁଠି ଅଛି ସେଇଟା ମୁଁ ଜାଣିନଥିଲି ମୋର ମୋବାଇଲରେ ଗୁଗୁଲ୍ ମ୍ୟାପ୍ ରହିବା ଦ୍ୱାରା ମୁଁ ସେଇ ଜାଗାର ସ୍ଥାନର ଖୋଜି ପାରିଥିଲି ଖୋଜିବା ଗୁଗୁଲ୍ ମ୍ୟାପ୍ରେ ଖୋଜିଥିଲି ଏବଂ ସେ ଯାହାର ମୁଁ ଏଗ୍ଜାମ୍ ସେଣ୍ଟର୍ ପର୍ଯ୍ୟନ୍ତ ଯାଇଥିଲି ଏବଂ ସେଠି ଏଗ୍ଜାମ୍ ମଧ୍ୟ ଦେଇଥିଲି ଗୁଗୁଲ୍ ମ୍ୟାପ୍ ରହିବା ଦ୍ୱାରା ମୋତେ ଏଗ୍ଜାମ୍ରୁ ଏଗ୍ଜାମ୍ ସେଣ୍ଟର୍ ଯିବା ପ୍ରତି ମୋତେ ବହୁତ ସାହାଯ୍ୟ ମିଳିଥିଲା ଏଗ୍ଜାମ୍ ଆଉ ଗୁଗୁଲ୍ ମ୍ୟାପ୍ ବହୁତ ପରିମାଣରେ ସଠିକ୍ ଥାଏ ଆଉ କେତିକି ଲୋକ କହୁଛନ୍ତି ଯେ ସେଟା ଭୁଲିଥାଏ ମାତ୍ର ମୋ ମାତ୍ରାରେ ଏଇଟା ବହୁତ ଠିକ୍ ଥାଏ